ଭାରତର ଶିକ୍ଷା ବହୁତ ଭଲ କିନ୍ତୁ ଆଗ ଦିନରେ ଯେମିତି ପାଠପଢ଼ା ହଉଥିଲା ଏବେ ସେମିତି ପାଠପଢ଼ା ହଉ ନାହିଁ ହଁ ସବୁଥିରେ ପାଠ ପଢ଼ଉଛନ୍ତି ଶିକ୍ଷକମାନେ କ୍ଲାସ୍ କରଉଛନ୍ତି କିନ୍ତୁ ଆଗ ଦିନରେ ଯେମିତି ଗୋଟେ ଛାତ୍ର ଗୋଟେ ପାଠ ନ ବୁଝିଲେ ସେଇଟାକୁ ସାର୍ ମାନେ ବୁଝାଇ ଥାନ୍ତି ବାରମ୍ବାର ଓ ଦଣ୍ଡ ବି ଦେଉ ଦେଉଥିଲେ ଆଗରେ ଯେଉଁଟା ତୋର ହେଉ ନାଇଁ ତୁ ଭୁଲ କରି ସେ ପାଠ ନ ପଢ଼ିକି ଗଲେ ତାଙ୍କୁ ମାଡ଼ ହଉଥିଲା କିନ୍ତୁ ଏବେ ବି ସେଇଟା ହଉ ନାହିଁ ସେଇଟା ଦଣ୍ଡ ହୀନ ହୋଇଗଲା ସେ ଦଣ୍ଡକୁ ଉଠାଇ ଦିଆଗଲା ସେଥିପାଇଁ ଛାତ୍ରମାନେ ପାଠ ପଢ଼ୁ ନାହାନ୍ତିି ବିଲକୁଲ୍ ବି ସେମାନେ ଭାବୁଛନ୍ତି ଯେ ଆମକୁ ତ କିଛି କହୁ ନାହାନ୍ତି ସାର୍ମାନେ ସାର୍ମାନଙ୍କର ଆସଛି କ୍ଲାସ୍ କରଉଛନ୍ତି ଯାଉଛନ୍ତି ସାର୍ମାନେ ଆମକୁ କିଛି କହୁନାହାନ୍ତି ବାଡ଼ଉନାହାନ୍ତି ଏ ସେଥିପାଇଁ ସେମାନେ ପାଠ ପଢ଼ୁନାହାନ୍ତି ଆଗକାଳରେ ଗୋଟେ ଅଷ୍ଟମ ଶ୍ରେଣୀ ପାସ୍ କରୁଥିବା ପିଲା ଯେମିତି ସମସ୍ତଙ୍କ ସହିତ ଯେମିତି ଗୋଟେ ଭଲସେ କଥା ହେବେ କିନ୍ତୁ ଏବେ ଗୋଟେ ବି ଏ ପାସ୍ କରୁଥିବା ପିଲା ବି ସେତିକି ଭଲସେ ଭଲ ଭାବରେ ସମ୍ମାନ ଦେଇକି କାହା ସହିତ କଥା ହେବେ ନାହିଁ ଆଗକାଳରେ ଯେତେବେଳେ ଛାତ୍ରମାନେ କିଛି ବୁଝି ନ ପାରୁଥାନ୍ତେ ସାର୍ମାନଙ୍କୁ ବାରମ୍ବାର ପଚାରିବା ଦ୍ୱାରା ସାର୍ମାନେ ତାଙ୍କୁ ସେମାନଙ୍କୁ ବୁଝାଇଥାନ୍ତେ ହଁ ଏମିତି ହବ ସେମିତି ହବ ଆଜିକା କିନ୍ତୁ ଏବେ ଏବେ ନା ସାର୍ମାନେ କହୁଛନ୍ତି ବାରମ୍ବାର ବୁଝଉଛନ୍ତି ନା ଛାତ୍ରମାନେ ବି ସାର୍ମାନେ କହୁଛନ୍ତି ଯେ ଏଇଟା ଏଇଟା ସାର୍ ଏଇଟା ବୁଝିିକି ନପାରିନି ଏଇଟା ବୁଝିପାରନି କହୁନାହାନ୍ତି ସେମାନେ ସେଥିପାଇଁ କହିବିି ସରକାରଙ୍କୁ କଠିନ ରୁ କଠିନ ପଦକ୍ଷପେ ନିଅନ୍ତୁ ଯାହାଦ୍ୱାରା ଭାରତର ଭାରତ ଉନ୍ନତି ଅଛି ଆଉ ଉନ୍ନତି ହଉ ଭାରତର ଭାରତର ଶିକ୍ଷାର ଉନ୍ନତି ହଉ ଛାତ୍ର ଯେମିତି ଭଲସେ ପାଠ ପଢ଼ି ପାରିବେ କଠିନ ପଦକ୍ଷେପ ନିଆଯାଉ